ଆମ କଟକ ସହର ଏକ ଐତିହାସିକ ସହର ୟା ଦେହରେ ମନ୍ଦିର ଗୁଡ଼ିକ ହେଉଛି ମାଁ କଟକ ଚଣ୍ଡୀ ଗଡ଼ଗଡ଼ିଆର ଗଡ଼ଗଡ଼େଶ୍ଵର ମନ୍ଦିର ଆଉ ଗଡ଼ଚଣ୍ଡୀ ମନ୍ଦିର ଏହା ମଧ୍ୟରୁ ଦୁର୍ଗ ଗୁଡ଼ିକ ହେଉଛି ବାଲିଯାତ୍ରା ପଡ଼ିଆ ଆଉ ଇନ୍ଦୋର ଷ୍ଟାଡ଼ିୟମ୍ ଇନ୍ଦୋର ଷ୍ଟାଡ଼ିୟମ୍ ରାଜା ମୁକୁନ୍ଦ ଦେବଙ୍କ ଅମଳରୁ ଅଛି ସେଇଠି କଳାପାହାଡ଼ ନାମକ ଜଣେ ମୁସଲମାନ ବ୍ୟକ୍ତି ଲୁଣ୍ଠନ କରିବା ରେ ବାହାନାଗା ଆସି ଭଙ୍ଗାରୁଜା କରିଥିଲା ଓ ଏବେ ଇନ୍ଦୋର ଷ୍ଟାଡ଼ିୟମ୍ ଆଉ ଥରେ ତିଆରି ହେଉଛି ବାଲିଯାତ୍ରା ପଡ଼ିଆରେ ମଧ୍ୟ ବିଭିନ୍ନ ସ୍ଥାନର ଲୋକମାନେ ଆସନ୍ତି ଯେପରିକି ବିହାର ଗୁଜୁରାଟ ରାଜସ୍ତାନ ୟୁ ପି କେରଳ ବିଭିନ୍ନ ସ୍ଥାନର ଲୋକମାନେ ଆସିକି ଏଇଠି ବ୍ୟବସାୟ କରନ୍ତି ଓ ଲୋକମାନେ ମଧ୍ୟ ବୁଲିବାକୁ ଆସନ୍ତି ବାଲିଯାତ୍ରା ପଡ଼ିଆକୁ ଲୋକମାନଙ୍କୁ ମଧ୍ୟ ବହୁତ ପସନ୍ଦ ଥାଏ ବାଲିଯାତ୍ରା ବୁଲିବା ଓ ଇନ୍ଦୋର ଷ୍ଟାଡ଼ିୟମ୍ କୁ ବୁଲିବା

ଆମ କଟକରେ ସୁବାଷଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଅଛି ଓଡ଼ିଆ ବଜାରରେ ଯେଉଁଟା ଅବିକା ତିଆରି ହେଇଛି ମ୍ୟୁଜିୟମ୍ ରୂପରେ ସେଇଠି ସବୁ ସୁବାଷଚନ୍ଦ୍ର ବୋଷଙ୍କ ଜନ୍ମ ଦି ସବୁ ଜନ୍ମ ଇଏରେ ଦିନରେ ଲୋକମାନେ ବୁଲିବାକୁ ଆସନ୍ତି ଓ ରାଷ୍ଟ୍ରପତି ମଧ୍ୟ ମଝିରେ ବୁଲିବାକୁ ଆସିଥିଲେ ଓ ଲୋକମାନେ ସେଇଠି ବୁଲିକି ସୁବାଷଚନ୍ଦ୍ରଙ୍କ ବିଷୟରେ ନୂଆ ନୂଆ ଜିନିଷ ଆଉ ଜାଣିଥାନ୍ତି